ଭାରତ ସରକାର ପିଏମ୍ ପୋଷଣ ଯୋଜନା ଗୋଟିଏ କରିଛନ୍ତି ଆମର ଯେଉଁମାନେ ସ୍କୁଲ୍ରେ ପାଠ ପଢ଼ୁଛନ୍ତି ସରକାରୀ ସ୍କୁଲ୍ରେ ପ୍ରଥମରୁ ଅଷ୍ଟମ ଯାଏଁ ସେହି ପିଲାମାନଙ୍କ ପାଇଁ ମାଗଣାରେ ଖାଇବା ଯୋଗାଇ ଦେଉଛନ୍ତି ପିଲାମାନେ କେମିତି ପୁଷ୍ଟିକର ଖାଦ୍ୟ ଖାଇବେ ସ୍କୁଲ୍ ଆସିବା ପାଇଁ ଆଗ୍ରହ ହେବେ ସେହି ପାଇଁ ଏହି ଯୋଜନାଟା କରାଯାଇଛି ପିଏମ୍ ପୋଷଣ ଯୋଜନା କରାଯାଇଛି ଏବଂ ସରକାରୀ ସ୍କୁଲ୍ରେ କେମିତି ପିଲାମାନେ ସହଜରେ ଆସିବେ ତାଙ୍କ ପାଇଁ କେମିତି ମାଗଣାରେ ପିଲାମାନଙ୍କୁ ବହି ଖାତା ପୋଷାକ ଜୋତା ଦିଆଯିବ ଆଉ ପୁଷ୍ଟିକର ଖାଦ୍ୟ ଖାଇକି କେମିତି ସ୍କୁଲ୍ ଆସିବେ ତାହା ପାଇଁ ବିଭିନ୍ନ ଯୋଜନା ସବୁ କରିଛନ୍ତି ଗୋଟିଏ ଗରିବ ଲୋକ ତା' ପିଲାକୁ ପାଠ ପଢ଼ାଇବା ପାଇଁ ଏହି ଯୋଜନା ମାଧ୍ୟମରେ ତାକୁ ବହୁତ ସହାୟକ ହେଉଛି